ଆମ ଦେଶ ଭାରତ ଆମ ଭାରତରେ ବିଭିନ୍ନ ପ୍ରକାର ଜିଲ୍ଲା ରହିଛି ବିଭିନ୍ନ ପ୍ରକାର ଜିଲ୍ଲାର ବିଭିନ୍ନ ପ୍ରକାର ସଂସ୍କୃତି ରହିଛି ଯେପରିକି ଆମର ବାହାଘର ହେଉ ବ୍ରତଘର ହେଉ ପିତୃପୁରୁଷଙ୍କର ଶ୍ରାଦ୍ଧ ହେଉ କି ଗୁରୁଦିବସ ହେଉ କିମ୍ବା ଅନ୍ୟାନ ଯେ କୌଣସି ପର୍ବପର୍ବାଣି ସବୁ ରହିଛି ସବୁ ଅଲଗା ଅଲଗା ହେଉଛି ଆମର ଏ କେଉଁଝର ଜିଲ୍ଲାରେ ଅଲଗା ଢେଙ୍କାନାଳରେ ଅଲଗା କିମ୍ବା ଅନ୍ୟ କୌଣସି ଜିଲ୍ଲାମାନଙ୍କରେ ସବୁ ଅଲଗା ଅଲଗା ହୋଇଥାଏ ଭାରତ ବାହାରେ ଅଲଗା ଅଲଗା ହୋଇଥାଏ କି ଆମ ରାଜ୍ୟରେ ବି ଅଲଗା ଅଲଗା ହୋଇଥାଏ ସବୁ ସବୁ ଜାଗା ମାନଙ୍କରେ ସମାନ ହୋଇନଥାଏ କାରଣ ଆମର ଏଇଠି ଗୁରୁଦିବସ ଟାକୁ ବହୁତ ଭଲ ମନାଯାଏ ପିଲାମାନେ ସକାଳୁ ତା ପୂର୍ବରୁ କିଛିଦିନ ପୂର୍ବରୁ ପଇସା ଆଦାୟ କରନ୍ତି ଆଦାୟ କଲା ପରେ କିଛି ଗୋଟେ ସାରଙ୍କ ପାଇଁ କିଛି ଗୋଟେ ଉପହାର କିଣନ୍ତି ସାରମାନଙ୍କୁ ବି ଛୋ ଛତା ଜୋତା ଡ୍ରେସ ଏସବୁ ଦିଅନ୍ତି କିଛି ଦରକାରୀ ଜିନିଷ ମଧ୍ୟ ଦିଅନ୍ତି ଆଉ ଆମର ବଡ଼ମାନଙ୍କୁ ବହୁତ ସମ୍ମାନ ଦିଅନ୍ତି ବଡ଼ମାନଙ୍କୁ ଦେଖିଲେ ଦୂରରୁ ଭୟ ମଧ୍ୟ କରନ୍ତି କାରଣ ଯେହେତୁ ସେ ଆମ ଅପେକ୍ଷା ବଡ଼ ତେଣୁ ବଡ଼ମାନଙ୍କୁ ସମ୍ମାନ ଦେବା ଦରକାର ଆଉ ପିତୃପୁରୁଷ ମାନଙ୍କୁ ଶ୍ରାଦ୍ଧ ଆମର ଓଡ଼ିଆ ଓଡ଼ିଆ ଲୋକଙ୍କର ଆମେ ଯେହେତୁ ଓଡ଼ିଶାରେ ରହୁଛୁ ଓଡ଼ିଆ ଲୋକଙ୍କର ଅଛି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦବା ଆଉ ଆମେ ମଧ୍ୟ ଶ୍ରାଦ୍ଧ ଦେଉ ଯୋଉଟା କି ଆମେ ଶ୍ରାଦ୍ଧ ପଡ଼ିବ ପୂର୍ବରୁ କିଛିଦିନ ପୂର୍ବରୁ ଧୁଆଧୁଇ ଘର ସଫାସୁଫି ସବୁ କରିଥାଉ କରିବା ପରେ ଯେଉଁଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପଡ଼େ ସେଦିନ ଆମେ ବହୁତ ପ୍ରକାରର ଖାଇବା ରୋଷେଇ କରିଥାଉ ଗାଁ ସାଇପଡ଼ିଶାରେ ଦେଇଥାଉ ଆଉ ଘରେ ବି କିଛି ବନ୍ଧୁବାନ୍ଧବ ଆସନ୍ତି ଭଲ ଲାଗିଥାଏ ଆଉ ଆରେଞ୍ଜ ମ୍ୟାରେଜ ଆମର ଗୋଟିଏ ପ୍ରଥା ଅଛି ଯେ ସମସ୍ତେ ପ୍ରାୟତଃ ଆରେଞ୍ଜ ମ୍ୟାରେଜ କୁ ଭଲ ପାଆନ୍ତି କିନ୍ତୁ ଅନ୍ୟ ଅନ୍ୟ ଅନ୍ୟ ଦେଶ ମାନଙ୍କରେ କିମ୍ବା ଅନ୍ୟ ରାଜ୍ୟ ମାନଙ୍କରେ ସେସବୁ ହୋଇଥାଏ କି ନାହିଁ ମୁଁ କହିପାରିବିନି କିନ୍ତୁ ମୁଁ ଯେତିକି ଜାଗା ବୁଲିଛି ସେସବୁ କିଛି ହୋଇନଥାଏ ତେଣୁ ଆମ ଭାରତର ସଂସ୍କୃତି ଅନ୍ୟ ସଂସ୍କୃତି ଅପେକ୍ଷା ବହୁତ ଭଲ ଆଉ ଆମ ଭାରତରେ ଯେ ମାନେ ଅତି ରୁ ଅତ୍ୟଧିକ ପର୍ବପର୍ବାଣି ସବୁ କରାଯାଏ ମନାଯାଏ ସେସବୁ କୁ ଆମେ ମାନି ବହୁତ ମଜାମସ୍ତି ମଧ୍ୟ କରୁ ଯେପରିକି ରଜ ହେଉ ଅଷ୍ଟମୀ ହେଉ ଏସବୁ ବି ଆମେ ବହୁତ ଭଲରେ ମାନି ଥାଉ ମାନିକି ଖୁସି ଅନୁଭବ କରୁ ତେଣୁ ଆମ ସାଂସ୍କୃତି ଆମ ପରମ୍ପରା ସବୁବେଳେ ଏମିତି ବଜାୟ ରଖିବା ଦରକାର ଆଗ କାଳର ଲୋକମାନେ ତାକୁ କରୁଥିଲେ ତାଙ୍କଠୁ ଜନ୍ମ ହୋଇ ଆମେ ମଧ୍ୟ କରୁଚୁ ଆମେ ବି ସେଟାକୁ ବଜାୟ ରଖିବା ଯେ ଆମ ପିଲାମାନେ ହେଲେ ସେଟା କରିବେ ତାଙ୍କ ପିଲାମାନେ ହେଲେ କରିବେ ସେଟାକୁ ଏମିତି ବଜାୟ ରଖିବା ନିହାତି ଜରୁରୀ ତେଣୁ ଆମର ଏଟା ଗୋଟେ ପରମ୍ପରା ଥିଲା ବୋଲି ସମସ୍ତେ ଜାଣିବେ ଆଗ କାଳର ପରମ୍ପରା ଥିଲା ଏବେକାର ପରମ୍ପରା ଅଛି ଆଗକୁ ବି ମଧ୍ୟ ରହିବ ତେଣୁ ଆମ ଭାରତର ସଂସ୍କୃତି ସବୁଠାରୁ ଭଲ ଆଉ ଉନ୍ନତି ଧରଣର